ମୋ ଭାଇର ପୁଅର ଜନ୍ମଦିନରେ ମୁଁ ଚାଳିଶ ପିଲାଙ୍କ ପାଇଁ ରୋଷେଇ ପ୍ରସ୍ତୁତ କରିଥିଲି ଯାହାଦ୍ୱାରା କି ରୋଷେଇରେ ମୁଁ ଚିକେନ ରୋଷେଇ କରିଥିଲି ଏବଂ ସେଥିରେ ଚିକେନ ଧୋଇଲି ଲୁଣ ହଳଦୀ ଗୋଳେଇଦେଲି ଏବଂ ମସଲା ବାଟିଲି ମସଲା ପାଇଁ ପ୍ରସ୍ତୁତ କରିଥିଲି ଏବଂ ସେଥିରେ ପିଆଜ ଅଦା ବଟା ମସଲା ତିଆରି କଲି ଡେକ୍ଚି ଆଣିଲି ଗ୍ୟାସରେ ବସେଇଲି ଗ୍ୟାସରେ ଡେକ୍ଚି ବସେଇଲି ତେଲ ପକେଇଲି ଆଉ ଯେଉଁ ତେଜପତ୍ର ହାରିକା ପକାପକି କଲି ତାପରେ ମସଲା କସେଇଲି ମସଲା କସେଇଲା ପରେ ମାଂସ ଚିକେନ ପକେଇଲି ଚିକେନ କସେଇଲି ଚିକେନ କସେଇଲା ପରେ ମସଲା ମିଟ ମସଲା ହେରିକା ସବୁ ଦେଲି ଚିକେନ ମସଲା ଦେଲି ସବୁ ମସଲା ଦେଇସାରିଲା ପରେ ଚିକେନକୁ ଭଲଭାବରେ ଘାଣ୍ଟିଲି ଭଲଭାବରେ ଗୋଳେଇ ତାକୁ ମିକ୍ସ କଲି ତାପରେ ପାଣି ଦେଲି ଆଳୁ ଆଳୁ ସିଆଡ଼େ କସେଇ ରଖିଥିଲି ଆଉ ଗୋଟାଏ ଗ୍ୟାସରେ ଆଳୁ କସେଇ ଗରମ ପାଣି କରି ରଖିଥିଲି ତାକୁ ପାଣି ଆଳୁ ପାଣି ଏବଂ ଆଳୁ ସେ ଚିକେନରେ ପକେଇଲି ତାକୁ ଫୁଟିଲା ଗ୍ୟାସ ବନ୍ଦ କରି ପ୍ରେସର ବନ୍ଦ କଲି ସେ ଫୁଟିବା ପରେ ଚିକେନ ପ୍ରସ୍ତୁତ ହୋଇଗଲା ଏବଂ ସେମାନଙ୍କୁ ମୋ ଭାଇର ପିଲାମାନଙ୍କୁ ପିଲାମାନଙ୍କୁ ସମସ୍ତଙ୍କୁ ଖାଇବାକୁ ଦେଲି ସେମାନେ ଖୁସି ହେଲେ ସେମାନେ ଖୁସି ହୋଇକି ହେବାରୁ ଏହି ରୋଷେଇଟିକି ମୁଁ ଏହି ରେସିପି ଟି ମୋର ସ୍ମରଣୀୟ ହୋଇରହିଲା